ଦାସ ସାର୍ ମୋ ଗାଡ଼ିଟା ଚୋରି ହେଇଯାଇଛି ସାର୍ ବାଲିଗୁଡ଼ା ଯେଉଁ ଯାତ୍ରା ପଡ଼ିଆ ସେଇଠି ହଁ ଭାଇ ଏ ହ୍ୟାଣ୍ଡଲ୍ଟା ଭାଙ୍ଗି ଯାଇଥିଲା ଚେନ୍ ଲକ୍ଟା ନାହିଁ ତା'ର ଲକ୍ଟା ଭାଙ୍ଗି ଯାଇଥିଲା ତ ସେଇଥିପାଇଁ ସାର୍ ହଉ ଗୋଟିଏ ବୋଲି ଗାଡ଼ି ଥିଲା ମୋର ଖୋଜିବେ ସି ଏସ୍ କୁମାର ପ୍ରଧାନ

ଓ ଡ଼ି ଜିରୋ ଟୁ ଏ ଜିରୋ ସେଭେନ୍ ଏଇଟ୍ ନାଇନ୍ ସେଭେନ୍ ଜିରୋ ଟୁ ସିକ୍ସ୍ ନାଇନ୍ ଥ୍ରୀ ଜିରୋ ଥ୍ରୀ ଫୋର୍ ଏଇଟ୍

ଧଳା କଲର୍ ବାଜାଜ୍ ବାଜାଜ୍ର ଡିସ୍କଭର୍ଟା ଏ ଦୁଇ ବର୍ଷ ଖଣ୍ଡେ ହେଇଛି ମୋରି ନାଁରେ ଅଛି ହେଲେ ଇନସ୍ୟୁରାନ୍ସ୍ ଅଛି କିନ୍ତୁ ଇଞ୍ଜିନ୍ ନମ୍ବର୍ ମନେ ନାହିଁ ସାର୍ ବହୁତ କଷ୍ଟରେ ଏକା ରୋଜଗାର କରିକି ଆଣିଥିଲି ସେଇଟାକୁ ସାର୍ ଆଜ୍ଞା ଫଟୋ ଦେଖାଇବି ନା ପଠାଇ ଦେବି ମୁଁ ଫଟୋଟାକୁ ବାହାର କରିକି ଦେବି ନା ଫୋନ୍ରେ ପଠାଇ ଦେବି ସାର୍ ସାର୍ ଶୀଘ୍ର ଶୀଘ୍ର ହେବ ଯଦି ଟିକେ ଦରକାର ଗାଡ଼ି ବହୁତ ଅସୁବିଧାରେ ଚଳୁୁଛି ହଉ ଟିକେ ଖୋଜନ୍ତୁ ହଉ ଠିକ୍ ଅଛି ଧନ୍ୟବାଦ